ହଁ ଦିଦି ନମସ୍କାର ହଁ ଅଛି ଦିଦି ସେମିତି ଚାଲିଛି ଯାହିତାହିକି ହଁ ସେମିତିି ଅଳ୍ପ ବହୁତେ ହେଉଛି ଆଉ ହଉ ଠିକ୍ ଅଛି କରିବା ଆଉ ଆଉ ଆପଣ ଭଲ ଅଛନ୍ତି ବରା ଖାଲି ଚାଲିଛି ଏବେ ହଉ କରିବା ଆଉ ଏଠି ତ ଟିକିଏ ଏତେ ସେଲ୍ ହେଉନି ଅଳ୍ପ ହେଉଛି ଆଉ ହଉ ଯିବା ଦିଦି ଆଉ କିଛି ନାଇଁ ଦିଦି ଏମିତି ବସିଥିଲୁ ଆଉ ବରା ଏବେ ଟିକେ ସେଲ୍ ହେଉନି ସବୁ ବନ୍ଦ ଦିଦି ସବୁ ତ ଭଲ ଆଉ ଏମିତି ଚାଲିଛି ଆଉ ହଁ ସରିଲାଣି ଆଜ୍ଞା ଏ ଡାଲି ମିକ୍ସ ଭଜା ଦିଆହୋଇଛି ହଁ କରାଯିବ ଦିଦି କରାଯିବ ଆଉ ଆସ୍ତେ ଆସ୍ତେ କରାଯିବ ହଉ ଦିଦି ହଉ ଦିଦି କହିବା ଆଉ ନାଇଁ ଦିଦି ଖାଇନୁ ଏବେ ଯିବୁ ବୋଲି ବାହାରୁଛୁ ହଁ ଲକ୍ଷ୍ମୀ ପୂଜା ଟିକେ ଭଲ ହୁଏ ଆଉ

ସେ ସେମିତି ତ ଚାଟ୍ ଚାଓମିିନ ମଞ୍ଚୁରିଆନ୍ ଏମିତି ସବୁ ଚାଲିଛି ଆଉ ଗୁପ୍ଚୁପ୍